ମୁଁ ଜାଗର ସମୟରେ ଏକ ଶିବ ମୂର୍ତ୍ତି କରିଥିଲି ଶିବ ମୂର୍ତ୍ତି କରି ସାରିବା ପରେ ରଙ୍ଗ ଦେବା ଦେଇ ସାରିବା ପରେ ସେଇଟା ଭଉତୁ ମୋତେ ଭଲ ଦେଖା ହେଲା କାହିଁକି ମୁଁ ସେ ଦିନ ଜାଗର ଓଷା କରିଥିବାରୁ ମୋତେ ଏକ ମନ ହେଲା ମୁଁ ଏକ ଶିବ ଲିଙ୍ଗ ମୂର୍ତ୍ତି ତିଆରି କରିବି ଶିଙ୍ଗ ଶିଙ୍ଗ ଲିଙ୍ଗ ମୂର୍ତ୍ତି କରିସାରିବା ପରେ ମୁଁ ନେଇକି ମୋ ସାଙ୍ଗମାନଙ୍କୁ ଦେଖାଇଥିଲି ସାଙ୍ଗମାନେ ଦେଖି ସାରି କହିଲେ ଏଇଟା ଭଉତ ଭଲ ହେଇଛି ମୁଁ ତାଙ୍କୁ କହିଲି ସବୁ ବର୍ଷ ଜାଗରରେ ସବୁ ଜାଗର ଓଷା କରି ସମସ୍ତେ ଏକ ଭଲ ମୂର୍ତ୍ତି ତିଆରି କରିବା ଏକ ବଡ଼ ମୂର୍ତ୍ତି ତିଆରି କରି ନେଇକି ଶିବ ମନ୍ଦିରରେ ନେଇ ରଖି ତାକୁ ପୂଜା କରିବା ପୂଜା କରି ସାରିବା ପରେ ତାକୁ ସମିସ୍ତଙ୍କୁ ଦେଖାଇବା ଆମେ କେତେ ଭଲ ମୂର୍ତ୍ତି କରି ପାରିଛନ୍ତି ଆଉ ସବୁ ବର୍ଷ ଜାଗରରେ ଆମେ ମେଳି ହୋ ମିଳିମିଶି ହୋଇ ଏକ ଭଲ ମାଟି ଆଣି ତାକୁ ଚକଟି ଶିବ ଲିଙ୍ଗ ମୂର୍ତ୍ତି ତିଆରି କରିବା